ଗୀତ ଯଦି ଆମେ ଗୀତ ଦେଖିବା ତେବେ ସାଧାରଣତଃ ଗୀତ ଗାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି କୋଇଲିଟିଏ ଗୀତ ଗାଇବାକୁ ପସନ୍ଦ କରେ ଝରଣା ଗୀତ ଗାଇବାକୁ ପସନ୍ଦ କରେ ପବନ ଗୀତ ଗାଇବାକୁ ପସନ୍ଦ କରେ ଠିକ୍ ସେହିପରି ମୁଁ ମଧ୍ୟ ଗୀତ ଗାଇବାକୁ ବହୁତ ପସନ୍ଦ କରେ ତେବେ ଏମିତି କୌଣସି କାର୍ଯ୍ୟକ୍ରମ ନାହିଁ ଯେଉଁଥିରେ କି ମୋତେ ଗାଇବା ପାଇଁ ପସନ୍ଦ ହୁଏନି ମତେ ସବୁ କାର୍ଯ୍ୟକ୍ରମରେ ଗାଇବାକୁ ପସନ୍ଦ ହେଇଥାଏ ତ ଯଦି ଏଭଳି ବି ଦେଖିବା ତେବେ ମୋ କୌଣସି କାର୍ଯ୍ୟକ୍ରମ ନହେଲେ ମଧ୍ୟ ଘରେ ଥିଲେ କୌଣସି ପରିସ୍ଥିତିରେ ମଧ୍ୟ ମୋତେ ଗୀତ ଗାଇବାକୁ ଭଲ ଲାଗେ ତେବେ ଯଦି କାର୍ଯ୍ୟକ୍ରମ ଦେଖିବି ତା'ହେଲେ ବିଭିନ୍ନ ପ୍ରକାର ଫଙ୍କସନ୍ କୁହନ୍ତୁ ସେ ସ୍କୁଲକୁ କୁହନ୍ତୁ ମହାବିଦ୍ୟାଳୟରେ କୁହନ୍ତୁ କିମ୍ବା ଆମର ଯେ କୌଣସି ପୂଜା ଉତ୍ସବରେ ହଉ ତ ବା ଆମର ସାଧାରଣତଃ ତ ସେଇ ଦୃଷ୍ଟିରୁ ଯଦି ଦେଖିବି ତ ମୋତେ ବିଶେଷ ଭାବରେ ଆମର ଏଠି ଯେଉଁ ଆମର ଶିବରାତ୍ରି ହୁଏ ତ ସେଥିରେ ଗୀତ ଗାଇବା ପାଇଁ ମୋତେ ବହୁତ ଭଲ ଲାଗେ କାରଣ ଯଦି ମୁଁ କହିବି ତେବେ ସାଧାରଣତଃ ଆମେ ଜାଣିଛେ ଶିବରାତ୍ରିରେ ପ୍ରଭୁ ଭୋଳାନାଥଙ୍କୁ ସାଧାରଣତଃ ସମସ୍ତେ ମାଆ ମାଉସୀ ମାନେ ଆରାଧନା କରିଥାନ୍ତି ସେମାନେ ରାତ୍ରି ଅନିଦ୍ରା ହେଇକିନା ଦୀପ ଜଳେଇକି ପ୍ରଭୁଙ୍କୁ ଆରାଧନା କରନ୍ତି ତ ସେମାନଙ୍କୁ ଜାଗ୍ରତ କରି ରଖାଇବା ପାଇଁ ମୋତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ ବହୁତ ପସନ୍ଦ ଲାଗେ ଆଉ ଏଇ ଯେଉଁ ଗୀତ ଗାଇଲେ ଯେ ମୋର ମାନେ କ'ଣ ହୁଏ ନା ମୋର ମୋତେ ନିଜକୁ ବହୁତ ସନ୍ତୁଷ୍ଟ ଲାଗେ ବହୁତ ଭଲ ଲାଗେ ତ ସେଥିପାଇଁ ମୁଁ ଏଇ ଶିବରାତ୍ରି ଯେଉଁ କାର୍ଯ୍ୟକ୍ରମ ହୁଏ ସେଥିରେ ଗୀତ ଗାଇବା ପାଇଁ ସବୁଠୁ ବିଶେଷ ଭାବେ ପସନ୍ଦ କରେ